ନୂତନ ରେସିପିଗୁଡ଼ିକ ବିଷୟରେ ଜାଣିବା ପାଇଁ ମୁଁ ବିଭିନ୍ନ ପ୍ରକାର ଟିଭି ଶୋ ଦେଖିଥାଏ ଯେପରିକି ଆମ ରୋଷେଇ ଆମ ରାଜାବାବୁ ଘର ଖାନା ଟିଭିରେ ଦୁଇଟା ଶୋ ଦେଇଥାଏ ଯେଉଁଥିରେକି ନୂଆ ନୂଆ ରେସିପିଗୁଡ଼ିକ ବନା ହୋଇଥାଏ କେଉଁ ରେସିପିର କେତେ ପରିମାଣର ମସଲା ଆବଶ୍ୟକ କରିଥାଏ ସେଥିରୁ ମୁଁ ନୂତନ ରେସିପି ଶିଖି ସାରିଛି ତା'ପରେ ୟୁଟ୍ୟୁବ୍ ୟୁଟ୍ୟୁବ୍ରେ ବିଭିନ୍ନ ପ୍ରକାର ରୋଷେଇକୁ ମୁଁ ସର୍ଚ୍ଚ କରିକି ମୁଁ ନୂଆ ନୂଆ ରେସିପି କିଛି ଶିଖିବାକୁ ପାଉଛି